ମୋର ପ୍ରିୟ କବି ସ୍ଵଭାବ କବି ଗଙ୍ଗାଧର ମେହେର ସେ ଆମ ଏଇ ବରଗଡ଼ର ବରପାଲି ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କର ଲେଖା ମୁନରେ ଅତି ମାନବିକର ବାତ ଲେଖାଗୁଡ଼ାକ ସବୁ ବିକଶିତ ହେଇଛି ଯାହାଦ୍ୱାରା କି ଅଳ୍ପ ପାଠ ପଢ଼ିଥିଲେ ମଧ୍ୟ ତାଙ୍କର ଲେଖାଗୁଡ଼ାକ ସବୁ ଆମର ସ୍ନାତକୋତ୍ତର କ୍ଲାସ୍ରେ ଅଧ୍ୟୟନ କରୁଛନ୍ତି ତାଙ୍କର ଗୋଟେ ଲେଖା ଗୋଟେ ମୋତେ ବହୁତ ପସନ୍ଦ ଲାଗେ ଯେଉଁଟା କି ତପସ୍ୱିନୀ ତୁମ ତପସ୍ୱିନୀ କାବ୍ୟ ଲେଖିଛନ୍ ତପସ୍ୱିନୀରେ ସୀତାଙ୍କର ଭୂମିକା ଯେଉଁ ଦେଇଛନ୍ ଏବଂ ଯେଉଁ ପ୍ରକୃତିର ଚିତ୍ର ଚିତ୍ରଣ କରିଛନ୍ ତାହା ମୋତେ ବହୁତ ପସନ୍ଦ ଲାଗେନ୍ କାରଣ ସେ ଯେଉଁ ପ୍ରକୃତି ଚିତ୍ରଣ ଏଇ ଯେଉଁ କରିଛନ୍ତି ପ୍ରତ୍ୟେକ ଜୀବଜନ୍ତୁ କୀଟପତଙ୍ଗକୁ ସେ ଗୋଟେ ମାନବ ବାଦର ରୂପ ଦେଇକିରି ସେଇଟା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଯାହାଦ୍ୱାରା କି ଯେତେବେଳେ ଭାଷା ଆନ୍ଦୋଳନ ହେଇଥିଲା ସେଇ ସମୟରେ ଇଂରେଜ ସରକାର ଆମର ସମ୍ବଲପୁରରୁ ଓଡ଼ିଆଭାଷାକୁ ଉଠାଇ ଦେବାକୁ ଚେଷ୍ଟା କଲେ ସେଇଥିରେ ଗଙ୍ଗାଧର ମେହେର ସରତ ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ସେ ସାଙ୍ଗେ ସାଙ୍ଗେ ସେ ନିଜର ଲେଖନୀ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥିଲେ ଏବଂ ସବୁଆଡ଼େ ବିପ୍ଳବ ସୃଷ୍ଟି ହେଇଗଲା ଯେଉଁଟାକୁ ହିନ୍ଦୀ ଭାଷାକୁ ବାସ୍ତବିକ ଭାବରେ ସମ୍ବଲପୁର କଲେକ୍ଟର୍ ସେଇ ଇଂରେଜ ଜମାନାର ସମ୍ବଲପୁର କଲେକ୍ଟର ତାକୁ ଉଚ୍ଛେଦ କଲେ ଆଉ ପୁଣି ଫେର୍ ସେଇ ଓଡ଼ିଆ ଭାଷାକୁ ପ୍ରଚଳିତ କଲେ ତ ଗଙ୍ଗାଧରଙ୍କର ଏଇ ଯେଉଁ ଜାତୀୟତାବାଦ ଏବଂ ଯେଉଁ ଜନସାଧାରଣଙ୍କ ସଚେତନତା ଲେଖନୀ ମଧ୍ୟମରେ ଏହାକୁ ମୁଁ ବହୁତ ପସନ୍ଦ କରେଁ ଏବଂ ତାସହିତ ସହିତ ତାଙ୍କର ପ୍ରକୃତି ଚିତ୍ରଣ ଯେଉଁଟା କି ଆପଣମାନେ ଯଦି ତପସ୍ୱିନୀ କାବ୍ୟ ପାଇବେ ମଙ୍ଗଳେ ଉଷା ଏତେ ସୁନ୍ଦର ଭାବରେ ଲେଖିଛନ୍ତି ସେ ପ୍ରଭାତକୁ ସତୀ ସିରାମଣିକୁ କିପରି ଭାବରେ ଉଷାରାଣୀ ତାଙ୍କୁ ସ୍ୱାଗତ ଜଣଉଛନ୍ତି ସେଇ ବିଷୟରେ ଅତି ସୁନ୍ଦର ଭାବରେ ମାଧୁର୍ଯ୍ୟ ଭାବରେ ନିଜର ଲେଖନୀ ମୁନରେ କଲାନ ପିନତା ପ୍ରଦର୍ଶନ କରିଛନ୍ତି ଏଣୁ ତାଙ୍କୁ ବହୁତ ପସନ୍ଦ କରେଁ ଆଉ ସିଏ ସ୍ଵଭାବ କବି ଅଟନ୍ତି ଆଉ ଆମର ସିଏ ନମଶ୍ୟ ଅଟନ୍ତି ଏବଂ ଯେତେଦିନ ପର୍ଯ୍ୟନ୍ତ ଓଡ଼ିଆ ଭାଷା ବଞ୍ଚିରହିଥିବ ସେତେଦିନ ପର୍ଯ୍ୟନ୍ତ ଓଡ଼ିଆ ଲୋକମାନେ ଗଙ୍ଗାଧରଙ୍କୁ ଚିରସ୍ମରଣୀୟ ସେ ଅମର ହେଇକି ରହିବେ